ଭୁବନେଶ୍ୱର ସ୍ୱାସ୍ଥ୍ୟ ସେବା ବା ଆମ ନୟାଗଡ଼ ସ୍ୱାସ୍ଥ୍ୟ ସେବା ଅବସ୍ଥାରେ ସାମାଜିକ ସମର୍ଥନ ପାଇଁ ଆମର ବିଭିନ୍ନ ପ୍ରକାର ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ବୃଦ୍ଧାଶ୍ରମ ଖୋଲାଯାଇଛି ଯାହା ଫଳରେ କି ବୃଦ୍ଧାଶ୍ରମ ଦ୍ଵାରା ଯେକୌଣସି ଲୋକର ବୟସ ଅଧିକ ହୋଇଯାଇଥାଏ ସେଠାରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦିଆଯାଇଥାଏ ଏଵଂ ସେମାନଙ୍କର ଯତ୍ନ ନେବାପାଇଁ ମଧ୍ୟ କୋଣସି ବିଭିନ୍ନ ପ୍ରକାର ବ୍ୟକ୍ତି ମାନଙ୍କୁ ନିଯୁକ୍ତି ଦିଆଯାଇଥାଏ ଯାହାଫଳରେ କି ସେମାନଙ୍କର ଯତ୍ନ ବି ନିଆଯାଇଥାଏ ଏବଂ ଖାଇବା ପିଇବା ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥାଏ ଏଵଂ ସେମାନଙ୍କର ଯେହେତୁ ସେମାନଙ୍କୁ ଷାଠିଏରୁ ଅଧିକ ବୟସ ହେଇଯାଇଥାଏ ସେମାନଙ୍କ ପାଇଁ ବୃଦ୍ଧ ହେଉ କିମ୍ବା ବିଧବା ହୁଅନ୍ତୁ ତାଙ୍କୁ ମଧୁବାବୁ ପେନସନ୍ ଦିଆଯାଇଥାଏ ତାଠାରୁ ତତ୍ୟଧିକ ବୟସ ହେଇଥିଲେ ସେମାନଙ୍କୁ ଆମର ଆଉ ଦୁଇଶହ ଟଙ୍କା ଆଡ଼ରେ ମଧ୍ୟ ଅଧିକ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଥାଏ ଯାହାଫଳରେ ସେମାନଙ୍କର ମାସିକ ଖର୍ଚ୍ଚବାର୍ଚ୍ଚ କରିବା ପାଇଁ ବୃଦ୍ଧ ଅବସ୍ଥାରେ ସେମାନେ ଯେଉଁମାନେ ଅନାଟନ ଅଭାବରୁ ଦୂରୀକରଣ ହୋଇପାରନ୍ତି